ସାମ୍ପ୍ରତିକ ଓଡ଼ିଶାରେ ବିଭିନ୍ନ ପ୍ରକାର ମୁଖ୍ୟ ଖବର ଅଛେ କାହାଣୀ ମଧ୍ୟ ଅଛେ ଜାତୀୟ ସ୍ତରରେ ଆମର ଏବେ ଇଲେକ୍ସନ ଚାଲିଛି ଯେଉଁଟାକି ନରେନ୍ଦ୍ର ମୋଦୀ ରାହୁଲ ଗାନ୍ଧୀ ମଧ୍ୟରେ ବହୁତ ବଡ଼ ଦୁଃଖ ହବାରେ ଲାଗିଛେ ଏହା ଏହା ଧୀରେ ଧୀରେ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ବହୁତ ପ୍ରକାର ବହୁତ ପ୍ରକାର ଜିନିଷ ଆଉ ସ୍ଥାନୀୟ ଭାଇରାଲ ରିଲ୍ସ ମଧ୍ୟ ବହୁତ ଭାଇରାଲ୍ ହେଉଛି ଯାହାଫଳରେ କିି ବିଭିନ୍ନ ହୋଟେଲ ହୋଟେଲମାନଙ୍କର ମଧ୍ୟ ଏହା ଭାଇରାଲ ହେବାରେ ଲାଗିଛିି